ଓଡ଼ିଆ ଭାଷା ତ ଆମ ସଂସ୍କୃତିକୁ ବହୁତ ସାରା ଅନୁସାରେ ଚାଲୁଛି ଏବଂ ପରିଚୟକୁ ବହୁତ ପ୍ରଭାବ ପକାଉଛି ହଁ ଆମ ଓଡ଼ିଶା ଭିତରେ ହିଁ ଆମ ଓଡ଼ିଆ ଲୋକମାନେ ଆମ ସଂସ୍କୃତିକୁ ବଜାୟ ରଖିଛନ୍ତି କାହିଁକି ନା ଲୋକମାନେ ଆମର ଓଡ଼ିଆ କଥା ଜାଣିଛନ୍ତି ଓଡ଼ିଆ ଭାଷା ଜାଣିଛନ୍ତି ଓଡ଼ିଆରେ କଥାବାର୍ତ୍ତା କରୁଛନ୍ତି ଆମ ଓଡ଼ିଶା ଭିତରେ ଓଡ଼ିଶା ବାହାରକୁ ଗଲେ ବି ସେ ଓଡ଼ିଶା ବିଷୟରେ ସବୁ ଓଡ଼ିଆରେ କଥାବାର୍ତ୍ତା କରିବେ ଯାହାଫଳରେ କି ବାହାର ଲୋକମାନେ ତାଙ୍କ କଥା କିଛି ବୁଝିପାରିବେନି ସେମିତି ଆମର ଓଡ଼ିଆ ଲୋକମାନେ ଆମ ଓଡ଼ିଆ କଥା ଓଡ଼ିଆ ଗାଥାକୁ ଧରିକି ସଂସ୍କୃତିକୁ ଆଗକୁ ବଢ଼ାଇ ଚାଲିଛନ୍ତି ଆମ ଓଡ଼ିଶାକୁ ବି ସେ ଆଗକୁ ବଢ଼ାଇଚାଲିଛନ୍ତି ସାହା ଅନୁସାରେ ଲୋକମାନେ ଓଡ଼ିଆରେ ବି ବହୁତ କଥାବାର୍ତ୍ତା କରନ୍ତି ଆମ ସଂ ସଂସ୍କୃତିକୁ ନେଇକି ସେହିଭଳି ଲୋକମାନେ ବାହାର ଲୋକମାନେ ବି ଆସିଲେ ସେମାନେ ହିନ୍ଦୀରେ ଯେତେବେଳେ କଥା କଥାବାର୍ତ୍ତା କରନ୍ତି ଆମର ଓଡ଼ିଆ ଲୋକମାନେ ବି ବୁଝିପାରନ୍ତି ନାହିଁ ଓଡ଼ିଆ ଲୋକମାନେ ବୁଝି ନ ପାରିବା ହେତୁ ସେମାନେ ବାହାର ଜାଗାକୁ ଗଲେ ବି ସେ ଓଡ଼ିଆରେ କଥାବାର୍ତ୍ତା କରନ୍ତି ଏହି ଏହି କଥାକୁ ନେଇକି ଆମ ସଂସ୍କୃତିରେ ବହୁତ ପ୍ରକାର ଓଡ଼ିଆ ଗାଥା ଗୁଡ଼ିଏ ଅଛି ସେ ସଂସ୍କୃତି ଅନୁସାରେ ଚାଲିଛନ୍ତି ଆମର ଓଡ଼ିଆ ଭାଷାଭାଷୀ ଲୋକମାନେ